ନବଜାତ ଶିଶୁଟି ଯେତେବେଳେ ମା' ଗର୍ଭରେ ଥାଏ ସେତେବେଳେ ସମସ୍ତେ ଚାତକ ପରି ଚାହିଁ ରହିଥାନ୍ତି କେବେ ତା'ର ଜନ୍ମ ହେବ ଏବଂ କେବେ ତା ମା' କୋଳରେ ସେ ଖେଳିବ ନବଜାତ ଶିଶୁର ପ୍ରଥମ ରୀତିନୀତି ତା'ର ତେଲ ମାଲିସଟି ଆଉ ନିଆଁ ସେକାଠୁ ଆରମ୍ଭ କୁମ୍ଭାର ମାଟିରେ ମାଠିଆ ଗଢ଼ିଲା ଭଳି ଯେତେବେଳେ ନବଜାତ ଶିଶୁ ଛୋଟ ହୋଇଥାଏ ସେତେବେଳେ ତା'ର ଯେକୌଣସି ଅଙ୍ଗ ପ୍ରତ୍ୟଙ୍ଗକୁ ଯେତେ ସେକିଲେ ମଧ୍ୟ ସେ ଅଙ୍ଗ ପ୍ରତ୍ୟଙ୍ଗ ଦୃଢ଼ ଏବଂ ଶକ୍ତ ହୋଇଥାଏ ସେଇ ଅନୁସାରେ ତା'ର ଯେତେବେଳେ ସେ ଜନ୍ମ ହୋଇଥାଏ ତା'ର ପରିବାର ବର୍ଗ ଏବଂ ଆତ୍ମୀୟସ୍ୱଜନ ତା ପାଇଁ କେତେ କ'ଣ ପୂଜା ମାନସିକ ସର୍ବଦା ରଖିଥାନ୍ତି ଏବଂ ସେ ତନ୍ମଧ୍ୟରୁ ଷଷ୍ଠୀ ପୂଜା ଏକୋଇଶିଆ ଅନ୍ନ ପ୍ରସନ୍ନ ନାମକରଣ ମୁଣ୍ଡନ ଇତ୍ୟାଦି ପାଳନ କରାଯାଏ ଏହାକୁ ସମସ୍ତ ମୁଣ୍ଡନ ଏବଂ ଷଷ୍ଠୀ ପୂଜା ଏକୋଇଶିଆ ଏହାକୁ ଠାକୁରଙ୍କ ପାଖରେ ପାଳନ କରାଯାଏ ଏବଂ ତାର ଏକୋଇଶ ଦିନ ହେଲା ପରେ ତା'ର ଗୋଟେ ଏକୋଇଶିଆ ପୂଜା ଏବଂ ସତ୍ୟନାରାୟଣ ପୂଜା କରାଯାଏ ଅନ୍ନ ପ୍ରସନ୍ନ ସେଇଥିରେ କରାଯାଏ ଏବଂ ନାମକରଣ ମଧ୍ୟ କରଯାଏ ନବଜାତ ଶିଶୁର ନାମକରଣ ତା'ର ପ୍ରଥମ ନାମକରଣ ତିନୋଟି ଅକ୍ଷର ତିନୋଟି ଅକ୍ଷର ତା'ର କାନରେ କୁହାଯାଇଥାଏ ଏବଂ ତା'ର ଯେତେବେଳେ ଠାକୁରଙ୍କ ଠାରେ ଯଚା ଯାଇଥାଏ ତାର ମୁଣ୍ଡନ ହେବା ପାଇଁ ସେତେବେଳେ ତାକୁ ନଣ୍ଡା କରି ତା'ର ଅନ୍ନ ପ୍ରସନ୍ନ କରାଯାଏ ଏବଂ ସର୍ବଦା ତେଲ ମାଲିସ କରି ତାକୁ ଦୃଢ଼ ଏବଂ ଶକ୍ତ କରାଯାଏ